ଆମର ଆମର ଯାତ୍ରାର ସବୁଠୁ ସ୍ମରଣ ଯାତ୍ରା ଥିଲା କି ବୈଷ୍ଣବୀ ଦେବୀ ଦିଲ୍ଲୀ ଏବଂ ବୈଷ୍ଣବୀ ଦେବୀ ଆମେ ଯେତେବେଳେ ଦିଲ୍ଲୀ ଆଉ ବୈଷ୍ଣବୀ ଦେବୀ ଯାଇ ଥିଲୁ ତ ସେତେବେଳେ ଆମେ ବହୁତ କିଛି ଜିନିଷ ଦେଖିଥିଲୁ ଏପରିକି ଇଣ୍ଡିଆ ଗେଟ୍ ଲୋଟସ୍ ଟେମ୍ପଲ୍ ଏମିତିକି ବହୁତ କିଛି ଜିନିଷ ଆମେ ଦେଖିଥିଲୁ ବିଲ୍ଲୀରେ ତ ସେତେବେଳେ ଆମେ ସମସ୍ତେ ମିଶିକି ଯାଇଥିଲୁ ତା'ର ଗୋଟେ ମଜା ଅଲଗା ଥିଲା ତ ସେ ମଜାରେ ଆମେ ଯାତ୍ରାଟା ସବୁଠୁ ସ୍ମରଣ ହୋଇଥିଲା ଏବଂ ବୈଷ୍ଣୋବ ଯେବେ ଯାଇଥିଲୁ ସେଠି ବହୁତ ମନ୍ଦିର ଥିଲା ସେ ଯେଉଁ ମନ୍ଦିରଟେ ଘୋଡ଼ା ଘୋଡ଼ା ଉପରେ ବସିକି ଯେଉଁ ଆମେ ଯାଇଥିଲୁ ଘୋଡ଼ାରେ ବସିକି ସେ କେତେ ଗୁଡ଼ା ବାଟ ଯିବାର ମଜା ଗୋଟେ ଅଲଗା ତ ସେଇଠୁ ଆମେ ଙ୍କୁ କୁଆଁରୀଙ୍କୁ ଦର୍ଶନ କଲୁ ଉପରକୁ ଯାଇକି ବୈଷ୍ଣବ ଦେବୀଙ୍କ ମନ୍ଦିର ପାହାଡ଼ ଉପର ଥିଲା ତଆମେ ସେ ପାହାଡ଼ ଉପରକୁ ଯାଇକି ବୈଷ୍ଣବ ଦେବୀଙ୍କୁ ଦର୍ଶନ କଲୁ ତ ସେଇ ଗୋଟେ ଯାତ୍ରା ଗୋଟେ ସ୍ମରଣ ଥିଲା କାରଣ ମନ୍ଦିର ମସ୍ଜିଦ୍ ସେମାନଙ୍କର ପରମ୍ପରା ଜାତି ଚାଲିଚଳନ ସେସବୁ ବହୁତ ଅଲଗା ଥିଲା ତ ସେ ବହୁତ ଅଲଗା ଜାତି ଚାଲିଚଳନ ଭିତରେ ଆମେ କିଛି ସେମାନଙ୍କଠୁ କିଛିଟା ଜିନିଷ ଜାଣିବାକୁ ପାଇଲୁ ଆମର ଜିନିଷ କେତେଟା ସେମାନେ ଜାଣିବାକୁ ପାଇଲେ ସେମାନଙ୍କର ଚାଲିଚଳନି ଖାଇଆ ପିଆ ସେମାନଙ୍କର ବିଶେଷ ଖାଦ୍ୟ ପ୍ରାୟତଃ ରୁଟି ଥାଏ ବହୁତ ମିଠା ଭାତ ଆଉ ରୁଟି ସେ ଯେଉଁ ମିଠା ଭାତ ଆଉ ରୁଟି ଦେଇଥିଲେ ତା'ର ସ୍ୱାଦ ବହୁତ ସ୍ଵାଦିଷ୍ଟ ଥିଲା ଏମିତିକି ବହୁତ କିଛି ଜିନିଷ ଆମେ ଜାଣିବାକୁ ପାଇଲୁ ତ ଆମର ସେସବୁ ଯାତ୍ରା ଥିଲା ସ୍ମରଣୀୟ